ଆମେ ସମସ୍ତେ ଜାଣିଛେ ନାରୀ ଏକାଧାରାରେ ଜନନୀ ଜନନୀ ଭଗିନୀ ଜାୟା ଏବଂ ସେ ଚାହିଁଲେ ସୃଷ୍ଟି କରିପାରେ ସେ ଚାହିଁଲେ ମଧ୍ୟ ବିନାଶ କରିପାରେ ସରକାର ମଧ୍ୟ ମାନିନେଇଛନ୍ତି ନାରୀ ପୁରୁଷଙ୍କଠୁ କୌଣସି ଗୁଣରେ କମ୍ ନୁହଁ କିନ୍ତୁ ତଥାପି ଆଜି କିଛି ଅନ୍ଧ ଲୋକଙ୍କ ବିଶ୍ୱାସରେ ଅନ୍ଧ ବିଶ୍ୱାସରେ ଲୋକମାନେ ଆଜିବି ସେ ନାରୀକୁ ଶୋଷିତା ପୀଡ଼ିତା ମଧ୍ୟ କରିକି ରଖିଛନ୍ତି ଶିକ୍ଷା କ୍ଷେତ୍ରରେ ମଧ୍ୟ ନାରୀଙ୍କୁ ସମାନ ଅଧିକାର ମିଳୁନାହିଁ କାରଣ ଯେହେତୁ ସେ ଜଣେ ନାରୀ ତାକୁ ମଧ୍ୟ ହାୟର୍ ଷ୍ଟଡ଼ି ପାଇଁକା ବାହାରକୁ ପଠାଯାଉନାହିଁ ଏବଂ ନିଯୁକ୍ତି କ୍ଷେତ୍ରରେ ମଧ୍ୟ ଭେଦଭାବ କରାଯାଉଛି କାରଣ ଏ ଝିଅ ଏ କିଛି କରିପାରିବ ନାହିଁ ସେ ପୁଅ ସେ ବହୁତ କିଛି କରିପାରିବ ସେସବୁ ଦେଖି ଆଜିକାଲି ଗାଁ ଗହଳିରେ ଲୋକମାଙ୍କର ଅନ୍ଧ ବିଶ୍ଵାସ ଯୋଗୁଁ ନାରୀମାନେ ମଧ୍ୟ ବହୁତ ପୀଡ଼ିତ ହେଉଛନ୍ତି ଏବଂ ସେମାଙ୍କର ସଶକ୍ତିକରଣ ମହିଳା ସଶକ୍ତିକରଣ ଜରୁରୀ ଅଟେ ମହିଳାମାନଙ୍କର ସଶକ୍ତିକରଣ ହେଲେ ଦେଶର ସଶକ୍ତିକରଣ ହେବ ଆଜିକାଲି ଦୁନିଆରେ ବିଧାବମାନଙ୍କ ପ୍ରତି ଅସଦାଚରଣ ଆପଣ ତ ଦେଖୁଥିବେ ବହୁତ ଭାବରେ ବଢ଼ିଚାଲିଛି ଯେଉଁମାନେ ବିଧବା ସେହିମାନଙ୍କୁ ଲୋକମାନେ ଅଶୁଭ କହିକି ସେମାନଙ୍କୁ ବହୁତ କିଛି କହୁଛନ୍ତି ଯଦି ଯଦି ସରକାର ବିଧବାମାନଙ୍କ ପାଇଁ କୌଣସି ଏହି କାର୍ଯ୍ୟର ସୁପରିଚାଳନା କରନ୍ତେ ତେବେ ସେମାନେ ମଧ୍ୟ ଉପକାରିତା ହୁଅନ୍ତେ ଏବଂ ଦୟାକରି ଯଦି ମହିଳାମାନଙ୍କ ପ୍ରତି ହେଉଥିବା ଶୋଷଣ ପିଡ଼ିନ ସେସବୁ ଯଦି ଉଠାଇ ଦିଅନ୍ତେ ତା'ହେଲେ ଲୋକମାନେ ମଧ୍ୟ ବହୁତ ଉପକୃତ ହୁଅନ୍ତେ ଆଜିବି ସେହି ନାରୀ ସୁରକ୍ଷିତ ନୁହେଁ ଆଜିକାଲି ଆପଣ ଦେଖୁଥିବେ ବହୁତ ଖବରକାଗଜରେ ନ୍ୟୁଜ୍ରେ ବାହାରୁଛି କି ଆଜି ନାବାଳିକାକୁ ଗଣଦୁଷ୍କର୍ମ କ'ଣ ପାଇଁ ହେଉଛି ଯଦି ଆମେ ଲୋକମାନେ ଯେପର୍ଯ୍ୟନ୍ତ ନିଜକୁ ନିଜେ ନ ବଦଳାଇପାରିବା ତ ଏହି ସଂସାରର ଦୁନିଆର କେବେବି ଉନ୍ନତି ହୋଇପାରିବ ନାହିଁ ଯଦି ନାରୀମାନଙ୍କୁ ସମ୍ମାନ ଦେଇନପାରୁଛନ୍ତି ତ ନାରୀମାନଙ୍କୁ ଅପମାନ ମଧ୍ୟ କରନ୍ତୁ ନାହିଁ ନାରୀ ଚାହିଁଲେ ସୃଷ୍ଟି କରିପାରେ ନାରୀ ଚାହିଁଲେ ବିନାଶ ମଧ୍ୟ କରିପାରେ ମୁଁ ସରକାରଙ୍କୁ ଗୋଟେ ଅନୁରୋଧ କରିବି କି ଯଦି ସରକାର ଏହା ପ୍ରତି ଦୃଷ୍ଟି ଦେବେ ଯଦି ସରକାର ବଳତ୍କାର କରିଥିବା ସେହି ଲୋକମାନଙ୍କୁ ଯଦି କଠୋରରୁ କଠୋର ଦଣ୍ଡ ଦେବେ ତା'ହେଲେ ନାରୀ ମଧ୍ୟ ନାରୀ ମଧ୍ୟ ଆଜି ଏଇ ସୁରକ୍ଷିତରେ ରହିବେ ଅଧିକ ରାତି ହେଲେ ମଧ୍ୟ ନାରୀମାନଙ୍କୁ ଘରୁ ବାହାରକୁ ବାହାରିବାକୁ ଦିଆଯାଏ ନାହିଁ କ'ଣ ପାଇଁ ଦିଆଯାଉ ନାହିଁ କହିପାରବେ କାରଣ ଏଥିପାଇଁ ଲୋକମାନେ ସଚେତନତା ନୁହନ୍ତି କାରଣ ସେମାନେ ଜାଣିଛନ୍ତି କି ତାଙ୍କ ଝିଅ ତାଙ୍କ ବୋହୁ ସୁରକ୍ଷିତ ନୁହନ୍ତି ଅଧିକ ରାତ୍ରିରେ ବୁଲିବା ପାଇଁ ଯଦି ସରକାର ଏହା ପ୍ରତି ଦୃଢ଼ ପଦକ୍ଷେପ ନିଅନ୍ତେ ତେବେ ମହିଳାମାନେ ଆଜି ଏସବୁ ଏସବୁ ଅସୁବିଧାର ସମ୍ମୁଖୀନ ହୁଅନ୍ତେ ନାହିଁ ହୁଅନ୍ତେ ନାହିଁ ଲିଙ୍ଗଗତ ଭେଦଭାବ ସବୁବେଳେ ଦେଖାଯାଇଛି ଏ ଝିଅ ସେ ପୁଅ ସମାନଙ୍କୁ ସବୁବେଳେ ଅଧିକ ପ୍ରାଏରିଟି ଦିଆଯାଏ ପୁଅମାନଙ୍କୁ ଝିଅମାନଙ୍କୁ ଦିଆଯାଏନା କ'ଣ ପାଇଁ ଦିଆଯାଏନା କୁହନ୍ତୁ ସମସ୍ତେ ତ ସମାନ ଆଜିକାଲି ଦୁନିଆରେ ନାରୀମାନେ ଯାହା କରିପାରୁଛନ୍ତି ପୁରୁଷମାନେ ବି ସେଇଆ କରିପାରୁଛନ୍ତି ତ କାହିଁକି ସେମାନଙ୍କୁ ସମାନ ଅଧିକାର ଦିଆଯାଉନାହିଁ ଦୟାକରି ଆପଣ ଏହି ବିଷୟରେ ଅଧିକ ତର୍ଜମା କଲେ ଆମେ ନାରୀମାନେ ଆପଣଙ୍କ ନିକଟରେ ବହୁତ ଚିରୋପକୃତ ହୋଇ ହେବୁ ଆପଣ ଦୟାକରି ଏସବୁ ଉପରେ ଦୃଷ୍ଟି ନିକ୍ଷେପ କରିବା ଦରକାର